ଆମର୍ କଳାହାଣ୍ଡିନେ ଲୋକପ୍ରିୟ ଖାଦ୍ୟ ବଏଲେ ତ ବହୁତ୍ ଅଛେ ଆମର୍ ଇନେ ବେଶୀ କରି ମାଣ୍ଡିଆରେ ବହୁତ୍ ପ୍ରକାର୍ ଖାଦ୍ୟ ବନା ଯାଏସି ଯେନ୍ତାକି ଚକୁଳି ମାଣ୍ଡିଆର ଚକୁଳି ଯଦି ଖାଏବେ ମାନେ ବହୁତ୍ ଟେଷ୍ଟ୍ ଲାଗ୍ସି ତା'ପରେ ଆମର୍ ଗୁଟେ ଘରେ ପ୍ରତ୍ୟେକ୍ ଘରେ କଳାହାଣ୍ତିର ପ୍ରତ୍ୟେକ୍ ଘରେ ବାଇଗଣ୍ ପୋଡ଼ା ହେସି ବାଇଗଣ୍କେ ଆଣିବେ ପୋଡ଼ି କରି ତାକେ ଭଲ୍ ଭାବେ ଭିତ୍ରଟା ଦେଖିବେ ଦେଖି ସାର୍ଲା ପରେ ପିଆଜ ଲଙ୍କା ଲୁଣ ଦେଇ କରି ତାକେ ଚଟ୍କିବେ ଚଟ୍କି କରି ତାପରେ ସେମାନେ ସେ ଖାଦ୍ୟକୁ ଖାଇବେ ତାପରେ ମିଠା ଆଇଟମ୍ରେ ଖୁର୍ମା ବହୁତ୍ ପ୍ରିୟ ଖୁରୁମା କାଣା ହେସି କିନି ମଇଦା ଆଣ୍ବେ ମଇଦାରେ କିଛି ତେଲ ଦେଇକି ତାକୁ ଫେଣ୍ଟିବେ ଫେଣ୍ଟିଲା ପରେ ଆଉ ତାକୁ ଚିନି ପାଗ୍ କରା ହେଇଥିବ ଆଉ ଛୋଟ ଛୋଟ କରି ବେଲି କରି ତାକୁ କଟା ହେଇ କରି ସେ କଟାକୁ ଛଣାଯିବ ଆର୍ ଛଣାଯାଇ କରି ତାହେ କାଁଣ ହେସି କି ନାଇଁ ତେଲ୍ରେ ପକେଇ ଛାଣି ସାର୍ଲା ପରେ ତାପରେ ଶିରାରେ ପକାଯିବ ଶିରାରେ ପକେଲା ପରେ ତାକେ ଘରେ ରଖିକରି ମାସେ ପର୍ଯ୍ୟନ୍ତ ବି ଖାଇହେସି